ଗ୍ରାମାଞ୍ଚଳର ସାଂସ୍କୃତିକ ପରିଚୟକୁ ବଜାୟ ରଖିବା ଓ ପ୍ରୋତ୍ସାହିତ କରିବାରେ ପାରମ୍ପରିକ କ୍ରୀଡ଼ା ର ଭୂମିକା ଯଥେଷ୍ଟ ଆବଶ୍ୟକ କାରଣ ଏହି କ୍ରୀଡ଼ା ଦ୍ୱାରା ଗ୍ରାମାଞ୍ଚଳରେ ସାଂସ୍କୃତିକ ଓ ପାରମ୍ପରିକ କାର୍ଯ୍ୟକ୍ରମରେ

ଏହି କ୍ରୀଡ଼ା ଦ୍ୱାରା ଲୋକମାନେ ନିଜେ ମନୋରଞ୍ଜନ କରିବା ସହ ଅନ୍ୟର ମନକୁ ଖୁସି ଦେଇଥାନ୍ତି ସେଥିପାଇଁ ଗ୍ରାମଞ୍ଚଳରେ ଏହି ଭଳି କ୍ରୀଡ଼ାର ଭୂମିକା ଯଥେଷ୍ଟ ଅଧିକା ରହିଛି ଏବଂ ରହିଆସୁଥିବ ମଧ୍ୟ